ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ତ ଆଜ୍ଞା ମୁଁ ତୁଳସୀ କହୁଥିଲି ଯାଜପୁର ରୋଡ଼ରୁ ଆମ ପରିବାରକୁ ଟିକିଏ ଆମେ ନେବାର ଥିଲା ଆମ ଯେଉଁ ଓଲା ଗାଡ଼ିଟି ବୁକ୍ କରିଥିଲି ଭୋର ବଡ଼ିଭୋରରୁ ଆସିକି ସେ ପାଞ୍ଚଟା ବେଳେ ପହଁଞ୍ଚିକି ଆମକୁ ନେବାର ଥିଲା ଯାଜପୁରୁ ଆମର ଯେଉଁ ବିରଜାକ୍ଷେତ୍ରଙ୍କୁ କିନ୍ତୁ ଆମେ ସେ ପର୍ଯ୍ୟଟନସ୍ଥଳୀ ଯିବା ପାଇଁ ବସିଛୁ ରେ ରେଡ଼ି ହୋଇକି କିନ୍ତୁ ସେ ଆସିକି ପହଞ୍ଚୁନାହାନ୍ତି ଫୋନ୍ ବି ଉଠାଉ ନାହାନ୍ତି ତାଙ୍କ ଫୋନ୍ଟି ଅପହଞ୍ଚ କ୍ଷେତ୍ରରେ ଅଛି ବୋଲି କହୁଛି ଆପଣ ଟିକିଏ ଦୟାକରି ତାଙ୍କୁ କୁହନ୍ତୁ ଫୋନ୍ଟା ଉଠେଇ ଆଉ ଶୀଘ୍ର ଆସି ପହଞ୍ଚିବାକୁ ଠିକ୍ ଅଛି ରହୁଛି